ଦର୍ଶକଙ୍କ ସାମ୍ନାରେ ଯେତେବେଳେ ଆମେ ଗୀତ ଗାଉ ସେତେବେଳେ ତ ନିଶ୍ଚିନ୍ତ ଭୟ ନର୍ଭସ୍ ଲାଗିବ ତଥାପି ଆମେ ଦର୍ଶଙ୍କ ସାମ୍ନାରେ ଗୀତ ଗାଉଛୁ ଯେତେବେଳେ ସେତେବେଳେ ତ ନିଶ୍ଚୟ ଗାଇବୁ ସେଇ ଅନୁସାରେ ଆମେ ଗୀତ କେମିତି ସାହସ ଆମର ହବ ନର୍ଭସ୍ କେମିତି ଆମେ ନହେବୁ ସେଥିପାଇଁ ଯାହା ଯେଉଁ ଗୀତ ଆମେ ଗାଉଛୁ ସେଇ ଗୀତ ଉପରେ ନିଜର ମନଟାକୁ ଯଦି ଆମେ ସ୍ଥିର କରିବା ଦର୍ଶକଙ୍କ ଆଡ଼କୁ ଭଲରେ ତାଙ୍କ ଆଡ଼କୁ ନ ଚାହିଁଲେ ତାଙ୍କ ଆଡ଼େ ନିଜ ଦୃଷ୍ଟି ବେଶି ନଦେଇ ନିଜ ଗୀତ ଉପରେ ଦୃଷ୍ଟି ଦେଲେ ଆମେ ସେଇ ନର୍ଭସ୍ଟା କମେଇ ଦେଇପାରିବା ଆଉ